ମୁଁ ଯେହେତୁ ଜଣେ ସ୍ତ୍ରୀ ଲୋକ ମୁଁ ଆମ ଘରେ ରୋଷେଇବାସ କାମ କରେ ରୋଷେଇ ଘରେ ସାଧାରଣତଃ ଦେଖାଯାଏ ବିଭିନ୍ନ ବାସନକୁସନ ଯଥା ହାଣ୍ଡି କଡ଼େଇ ପ୍ଲେଟ୍ ଥାଳି ଗ୍ଲାସ୍ କଂସା ଚାପା ଲୁହା ଖଡ଼ିକା କରଚୁଲି ଚାମଚ ବିଭିନ୍ନ ପ୍ରକାର ଛୁରୀ ବିଭିନ୍ନ ପ୍ରକାର ଜିନିଷ ଦେଖାଯାଏ ସାଧାରଣତଃ ଆମେ ହାଣ୍ଡିରେ ଭାତ ରୋଷେଇ କରୁ ପାଣି ଗରମ କରୁ ଡାଲମା ବି କରୁ ଆଉ କଡ଼େଇରେ ତରକାରୀ କରୁ ଛଣାଛଣି କରୁ ମାଛ ଭାଜୁ ମାଛ ତରକାରୀ କରୁ ଆଉ ବାକି କଂସାରେ ସମସ୍ତେ ଲୋକ ମାନେ ଖାଆନ୍ତି ଥାଳିରେ ଗରମ ଭାତ ଖାଆନ୍ତି ରୁଟି ଖାଆନ୍ତି ଆଉ ଗିନାରେ ତରକାରୀ ଖାଆନ୍ତି ପ୍ଲେଟରେ ଭଜା ଖାଆନ୍ତି ଛୁରୀରେ ବିଭିନ୍ନ କଟାକଟି କରାଯାଏ ଆଉ ଲୁହା ଖାଡ଼ିକାରେ ଭଜା ଉପର ତଳ କରିକି ଭଲ କି ଭାଜି ହୁଏ ଚାମଚରେ ତରକାରୀ ବଢ଼ାଯାଏ ଛୋଟ ଚାମଚରେ ଖାଦ୍ୟ ଖିଆଯାଏ ଆଉ କରଚୁଲିରେ ଡାଲି ଆଉ ତରକାରୀ ପତ୍ର ବଢ଼ାଯାଏ ଆମେ ସମସ୍ତେ ମିଶିକିରି ଖାଉ ତା'ପରେ ଗ୍ଲାସ୍ରେ ପାଣି ପିଆଯାଏ ଢାଳରେ ପାଣି ଖାଇବା ଲୋକ ପାଖରେ ଢାଳରେ ପାଣି ବଢ଼ାଯାଏ ଆଉ ପ୍ରେସର୍ରେ ଆମର ଡାଲମା ହେରିକା ସବୁ ହୁଏ ଆଉ ବାକି ସସ୍ପେନ୍ ଅଛି ସସ୍ପେନ୍ରେ ଚା' କରାଯାଏ କପ୍ ପ୍ଲେଟ୍ ଅଛି ସେଥିରେ ଚା' ଢାଳିକି ପିଆଯାଏ ଥାଳିରେ ଆମେ ରୁଟି ତରକାରୀ ସବୁ ମିଶିକି ଆମେ ସମସ୍ତେ ମିଶିକି ଖାଉ ଆଉ କପ୍ ପ୍ଲେଟ୍ରେ ଚା' ସମସ୍ତେ ପିଉ ସାଙ୍ଗ ହେଇକି